ଭାଇ ମୁଁ କ୍ୟାବ ବୁକ କରିବାକୁ ଚାହୁଁଥିଲି ଆଗ ଛକରେ କିଛି ଅଟୋ ବଟୋ ମିଳିବକି ମୁଁ ଜଟଣୀ ବ୍ଲକ ଠାରୁ ଜଟଣୀ ଷ୍ଟେସନ ଯିବାକୁ ଚାହୁଁଥିଲି ଯଦି ଆଗ ଛକରେ କିଛି ଅଟୋ ବଟୋ ମିଳିଯାନ୍ତା ତ ମୁଁ କ୍ୟାବ ବୁକ କରନ୍ତିନି